ମୁଁ ଆଜି କହୁଛି ଯେଉଁମାନେ କୀର୍ତ୍ତନ କରୁଛି ଭଜନ କରୁଛି ସେମାନେ କ'ଣ କ'ଣ କରୁଛନ୍ତି କେଉଁଠି କେଉଁଠି ଯେଉଁ ବଜା ବଜଉଛି ସେମାନେ କେଉଁଠି ଭଜନ ହେଲେ କୀର୍ତ୍ତନ ହେଲେ ସେମାନେ ସେଠି ଯାଇକରି ଭଜନ କୀର୍ତ୍ତନ ସବୁ ବଜଉ କରୁଛି ଏଠି ଭଜନ କୀର୍ତ୍ତନ ଡ଼ାଙ୍କା ଡ଼କ ହାରମୋନିୟମ୍ ଝାଞ୍ଚ ଏସବୁ ଜିନିଷ ବଜେଇ କରି କୀର୍ତ୍ତନ ଭଜନ କରୁଛି କାହା ଘରେ ସେ ଦଶ ବାର ଦିନ ଭଜନ କୀର୍ତ୍ତନ ହେଲେ ସେମାନେ ଭଜନ କୀର୍ତ୍ତନ କରିବା ଲୋକମାନଙ୍କୁ ସେମାନେ କହୁଛି ଆମ ଘରେ ଟିକେ ଭଜନ କୀର୍ତ୍ତନ କରିଦିଅ ସେମାନେ ଯାଇକରି ଦଶ ବାର ଦିନ ଭଜନ କୀର୍ତ୍ତନ କରିଦେଉଛି ଢ଼ୋଲ ଡ଼ାଙ୍କା ହାରମୋନିୟମ୍ ଏସବୁ ଜିନିଷ ବଜେଇକରି ଆଉ ଗାଁରେ କିଛି ପୂଜା ପାଠ ହେଲେ ଗାଁ ସାରା ସେ ଲୋକମାନେ ଢ଼ୋଲ ଡ଼ାଙ୍କା ଝାଞ୍ଚ ହାରମୋନିୟମ୍ ଏସବୁ ନେଇକରି ବୁଲି ବୁଲି ସମସ୍ତଙ୍କ ଘରେ ଘରେ ଆସୁଛି ସେମାନେ ସମସ୍ତଙ୍କ ଘରେ ଆସି ପ୍ରସାଦ ନେଉଛି ଏବଂ ଭଜନ କୀର୍ତ୍ତନ କରୁଛି ଆଉ ସେମାନେ କାହା ଘରେ କିଛି ହେଲେ ସେଇଠି ଯାଉଛି ଭଜନ କୀର୍ତ୍ତନ କରିବାକୁ ଆମ ଘରେ ବି ଅଛି ଭଜନ କରିବା ଜିନିଷ ଏ ସବୁ ହାରମୋନିୟମ ଡ଼ାଙ୍କା ଢ଼ୋଲ ଏସବୁ ଜିନିଷ ସବୁ ଅଛି ଝାଞ୍ଚ ଆଉ କେତେ କେତେ ଜିନିଷ ଅଛି ଘଣ୍ଟି ଏସବୁ ଜିନିଷ ଆମ ଘରେ ବି ଅଛି ଆମେ ସନ୍ଧ୍ୟାବେଲେ ସକାଲେ ଯେତେବେଲେ ଆମେ ସନ୍ଧ୍ୟା ଦିଏ ସେତେବେଲେ ଆମେ ସେସବୁ ଜିନିଷ ବଜଉଛି ଏସବୁ ଜିନିଷ ବଜେଇକରି ଆମେ ସନ୍ଧ୍ୟା ଦିଏ ଏସବୁ ଜିନିଷ ସମସ୍ତଙ୍କ ଘରେ ରଖିବା ଦରକାର କାରଣ ଏସବୁ ଜିନିଷ ରଖିିକରି ସନ୍ଧ୍ୟା ଦେଲେ ବହୁତ ଭଲ ଲାଗେ ଏସବୁ ବଜାଇବାକୁ ବହୁତ ଭଲ ଲାଗେ